ହ୍ୟାଲୋ ହଁ ସାର୍ ନମସ୍କାର ସାର୍ ମୁଁ ଯେଉଁ କ୍ୟାବ୍ଟା ବୁକ୍ କରିଥିଲି ସେଗୁଡ଼ା ବହୁତ ସମୟ ହେଲାଣି ସେ ପହଞ୍ଚି ନାହିଁ କ'ଣ ପାଇଁ ଏତେ ଲେଟ୍ ହେଉଛି ମୋର ଯେଉଁ ମୋ ଟ୍ରେନ୍ ଥିଲା ଏବେ ଯିବାର ଥିଲା ତ ତ ମୁଁ ପହଞ୍ଚି ପାରିନାହିଁ ସୋ ପ୍ଲିଜ୍ ଟିକିଏ ଜଲ୍ଦି ପହଞ୍ଚାଇ ଦେବେ ନହେଲେ ମୁଁ ଅନ୍ୟ କୌଣସି ଗାଡ଼ିରେ ଯିବାକୁ ପଡ଼ିବ ମୁଁ ବୁକ୍ ଯେଉଁ କ୍ୟାବ୍ଟା ବୁକ୍ କରଛି ସେଇଟା ଟିକିଏ ଜଲ୍ଦି ପହଞ୍ଚାଇ ଦିଅନ୍ତୁ କାରଣ ମୋ ଟ୍ରେନ୍ଟା ଛାଡ଼ିଦେବ ଆଉ ଯଦି ଏତେ ଲେଟ୍ କରିବେ ତ ମୁଁ ଅଲଗା ଗାଡ଼ିରେ ପଳାଇଯିବି ହଁ ସାର୍ ପ୍ଲିଜ୍ ସେ ଟିକିଏ ଜଲ୍ଦି ପହଞ୍ଚାଇଦେବେ